ବାଇଗଣ ପାଖରେ ଦୁଇଶହ କିଣିଲୁ ତାହାକୁ ଦେଢ଼ ଶହ ଦୁଇ ଶହ କିଣିିଲେ ତାକୁ ତିନି ଶହ ଚାରି ଶହ କରୁ ମାଖନ ଗୋଟେ ପାକେଟ୍କୁ ପାଞ୍ଚ ଶହ ଆଠ ଶହ କନୁ କଦଳୀ ଗୋଟେ କେଣ୍ଡାକୁ ଦୁଇ ଶହ ଦେଲେେ ତାହାକୁ ତିନି ଶହ କରୁ ଟମାଟୋ ଗୁଟେ ଆମେ ଦୁଇ ଶହ ତିନି ଶହ କଲୁ ଭେଣ୍ଡି ଗୁଟେ ପାକେଟ୍କୁ ତିନି ଶହ ଚାରି ଶହ ଦେଲି ତାକୁ ପାଞ୍ଚଶହ କଲୁ ଏମିତି ଏମିତି ସବୁ ସାହାଯ୍ୟରେ କିଛି ଲାଭ କରି ସବୁ ପ୍ରକାର ପନିପରିବା ସୂଚିତ କରାଯାଏ